ମୋ ଅଜା ମୋ ଜେଜେଙ୍କ ପାଖରୁ ମୁଁ ମୋ ବହୁତ କିଛି ଶିଖିଥିଲି ସେମାନେ ଯେଉଁ ସାଇତି କି ରଖୁଥିଲେ ସେତେବେଳେ ଷ୍ଟାମ୍ପ ମୁଦ୍ରା ଛୋଟ ଛୋଟ ପଥର ଏ ସବୁ ସେ ସବୁ ମୁଁ ସିନା ତାଙ୍କୁ ପଚାରୁଥାଏ ଅଜା ଏ ସବୁ କ'ଣ ହବ ଏ ସବୁ ରଖୁଛ ତାଙ୍କ ଇଏ ରୁ ମୁଁ ଜାଣିବାକୁ ପାଇଲି ଏ ସବୁର ଦାମ୍ ବହୁତ ମୂଲ୍ୟ ତ ମୁଁ ଏହା ଶିଖିବାକୁ ପାଇଲି ଯେ ଏହି ସବୁ ଜିନିଷ ଏ ସବୁର ମୂଲ୍ୟ ବହୁତ ଅଧିକ ଧିରେ ଧିରେ ଏ ସବୁର ଏ ସବୁର ଦାମ୍ ବି ବଢ଼ିବ ଆଉ ଏଇ ସବୁ ବହୁତ ତାର ମୂଲ୍ୟ ବି ବହୁତ ଅଧିକା ହବ ମୁଁ ସିନା ସେମାନଙ୍କୁ ସେତେବେଳେ ସେଇଟା କହି ଦଉଥିଲି ଏବେ ମୁଁ ବୁଝିପାରଲି ବଡ଼ ହେଲା ପରେ ମୁଁ ହେଟା ବୁଝି ପାରିଲି ଏ ସବୁର ଜିନିଷ ଭ୍ୟାଲ୍ୟୁ ଆର କେତେ ଅଧିକା ୟାର ଇମ୍ପୋର୍ଟାନ୍ସ ଏମାନେ ଧିରେ ଧିରେ ଏ ସବୁର ପରିବର୍ତ୍ତନ ବି ହଉଛି ଛୋଟ ମୁଦ୍ର ହଉ ପଥର ହଉ ପଥର ପଥରକୁ ଆମେ କୋଣାର୍କ ମନ୍ଦିର ହଉ କି ଟେମ୍ପଲରେ ସବୁ ଖଞ୍ଜା ଯାଇଥାଏ ତ ତାର ମୂଲ୍ୟ କେତେ ତାର ଦାମ୍ ବି ନ କହିଲେ ସରିବନି ସେ ସବୁକୁ ଖଞ୍ଜି କି ଯେଉଁ ରଖା ଯାଇଥାଏ କେତେ ସୁନ୍ଦର ଦେଖାଯାଏ କୋଣାର୍କ ମନ୍ଦିର ଆମେ ଗଲେ ସେ ସବୁ କାରିଗର ତାଙ୍କୁ ପଥର ସେ ସବୁ ପଥରରେ ଖଞ୍ଜି କି ରଖିଥାନ୍ତି ଆମେ ଗଲେ ଆଖି ପୁରା ଝଲସି ଉଠେ ଝଲସି ଉଠିଥାଏ ସେ ସବୁକୁ ଦେଖିଲେ ତ ସେ ସବୁର ତ ମୂଲ୍ୟ କହି ହେବନି ବହୁତ ବଡ଼ ଆମେ ସିନା ଭାବୁଥାଉ ଛୋଟ ଛୋଟ ଜିନିଷର ବି ମୂଲ୍ୟ ବହୁତ ବଡ଼ ହୋଇଥାଏ ଆମ ପାଇଁ ଆମେ ସିନା ଭାବୁ ସେ ସବୁ ଆମ କାମରେ ଆସିବନି କିନ୍ତୁ ଦିନେ ନା ଦିନେ ସେ ସବୁ ଆମ କାମରେ ହିଁ ଆସିଥାଏ ଆଉ ତାର ମୂଲ୍ୟ ବହୁତ ଅଧିକ ହେଇଥାଏ ଛୋଟ ଜିନିଷ ହେଲେ ବି ସେ ସବୁ ଆମ କାମରେ ଲାଗିଥାଏ ଯେମିତି କି ପଥର ଛୋଟ ପଥର ହଉ କି ଷ୍ଟାମ୍ପ ମୁଦ୍ରା ଏ ସବୁ ତ ମୋ ଅଜା ଜେଜେ ବାପା ଏହି ସବୁ ରଖି ଦେଇକି ଯାଇଥିଲେ ସେମାନେ ତ ଆଉ ଏବେ ନାହାଁନ୍ତି ବାକି ତାଙ୍କର ସେଇ ସବୁ ଜିନିଷ ସ୍ମୃତି ଆମେ ସବୁ ଦେଖିବାକୁ ପାଉଛୁ ଆମେ ଭାବୁଛୁ ଯାହା ହଉ ସେମାନେ ରଖିଥିଲେ ବୋଲି ଆଜି ଆମେ ସେଇ ସବୁ ତ ଦେଖିପାରୁଛୁ ଏବେ ଧିରେ ଧିରେ ସେ ସବୁ ଲୋପ ହବାକୁ ଲାଗିଲାନି ବଟ୍ ମୁଁ ଚାହୁଁନି ସେ ସବୁ ଲପ ହଉ ପୁଣି ଆଉଥରେ ସେ ସବୁ ଆସୁ ଧିରେ ଧିରେ ଆମର ଷ୍ଟାମ୍ପ ପେପର ହଉ କି ମୁଦ୍ରା ଏ ସବୁ ଧିରେ ଧିରେ ଲପ କ ହବାକୁ ଗଲାଣି ତ ଏ ସବୁ ଲପ ନ ହେଇ ଆଗକୁ ଆସିଲେ ଆହୁରି ଭଲ ହୁଅନ୍ତା ସମସ୍ତେ ଜାଣି ପାରନ୍ତେ ସବୁ ବୁଝିପାରନ୍ତେ କି ଛୋଟ ଜିନିଷର ବି ମୂଲ୍ୟ ବହୁତ ଅଧିକା ଥାଏ ସେ ମୁଦ୍ରା ହଉ ପଥର ହଉ କି ଷ୍ଟାମ୍ପ ହଉ